ରୁ ଆମ ଓଡ଼ିଶାକୁ କେହି ଏତେ ପ୍ରାଧାନ୍ୟ ଦେଉନଥିଲେ ଅନ୍ୟ ରାଜ୍ୟକୁ ବେଶି ପ୍ରାଧାନ୍ୟ ଦେଉଥିଲେ ବିହାର ଛତିଶଗଡ଼ ସହିତ ମିଶିକି ଆମ ରାଜ୍ୟ ରହିଥିଲା ଓଡ଼ିଶାର ଭାଷା ଓ ସଂସ୍କୃତିକୁ ଆଉକେହି ଜାଣିପାରୁନଥିଲେ ଅନ୍ୟ ରାଜ୍ୟର ଭାଷା ଏବଂ ସଂସ୍କୃତି କୁ ବେଶି ପ୍ରାଧାନ୍ୟ ଦିଆଯାଉଥିଲା ତେଣୁ ଓଡ଼ିଶା ରାଜ୍ୟ ନିଜେ ନିଜର ପରିଚୟ ତିଆରି କରିଛି ଏବେ ସବୁଠାରୁ ଭଲ ରାଜ୍ୟ ଆମ ଓଡ଼ିଶା ହୋଇପାରିଛି